ପ୍ରିୟ କ୍ଲାସିକ ପୁସ୍ତକ ଭିନଟେଜ୍ କପି ଏବଂ ସ୍ୱତନ୍ତ୍ର ସଂସ୍କରଣ ହାର୍ଡ଼ କପି ମଧ୍ୟ ମୋ ପାଖରେ ଅଛି ଯେମିତିକି ଉଦାହରଣ ଭାବରେ ଆମେ ନେଇ ପାରିବା ପୌରାଣିକ ବହି ମଧ୍ୟ ଅଛି ଏବଂ ତା'ସହିତ କିଛି ଲେଖକଙ୍କର ମୋ ପାଖରେ ଗାଣିତିଜ୍ଞ ଏବଂ ବିଭିନ୍ନ କରେଣ୍ଟ ଆଫୟାର୍ ବହି ମଧ୍ୟ ମୁଁ ନିଜେ ଆଣିଛି କିଣିକି ସେଥିମଧ୍ୟରୁ ଲେଖକଙ୍କର ନାମ ହେଉଛି ତରୁଣ ଗୋଏଲ ଯିଏକି ଆମର ଆମର ଜିକେ ସାଧାରଣ ଜ୍ଞାନ ବିଷୟରେ ସେମାନେ ଅବଗତ କରାଇଥାନ୍ତି ଏବଂ ଏହି ବହିଟି ମଧ୍ୟ ସୁଲଭ ଶସ୍ତାରେ ମାର୍କେଟରେ ଏବଂ ଇଣ୍ଟରନେଟ୍ ମାଧ୍ୟମରେ ମିଳିପାରିଥାଏ ଏବଂ ମୋ ପାଖରେ ମଧ୍ୟ କିଛି ଗାଣିତିଜ୍ଞ ବହି ଅଛି ଯାହା ଯେମିତିକି ଆରିଥମେଟିକ୍ ସେଗୁଡ଼ା ଆମେ କହିପାରିବା ମନୋହର ପାଣ୍ଡେ ହେଉ କିମ୍ବା ତରୁଣ ଗୋଏଲ ହେଉ ଏମାନେ ଲେଖକରେ ଅଛନ୍ତି ଏବଂ ତା'ପରେ ମୋ ପାଖରେ ବ୍ୟାକରଣ କହିଲେ ଓଡ଼ିଆ ବ୍ୟାକରଣ କହିଲେ ସାରସ୍ୱତ ଯେମିତି କହିପାରିବ ବିକେଏସ୍କେ ବକ୍ସିଙ୍କର ଅଛି ହଁ ଏହାକୁ ମୁଁ ନିଜେ ମାର୍କେଟରୁ ଆଣିଥିଲି ଏବଂ ମଧ୍ୟ କିଛି ଇଣ୍ଟରନେଟ୍ ଜରିଆରେ ମୁଁ ମଧ୍ୟ ଏହାକୁ କିଣିକି ଘରେ ରଖିଛି ଏବଂ ପଢ଼ିବା ଦ୍ୱାରା ନିଜକୁ କିଛି ଶିକ୍ଷା ଲାଭ କରିପାରୁଛି ଏଥିମଧ୍ୟରୁ ଏବଂ ଅନ୍ୟମାନେ ମଧ୍ୟ ଶିକ୍ଷା ପ୍ରଦାନ କରିପାରୁଛି